ମୁଁ ଜାଣିଛି ଆମ ଓଡ଼ିଶାର ରାଜନୀତି ନେତାଙ୍କ ବିଷୟରେ କିଛି କହିବା ପାଇଁ ମୁଁ ଚାହୁଁଛି ଆମ ଓଡ଼ିଶାର ରାଜନୀତି ନେତାଙ୍କ ବିଷୟରେ ସର୍ବ ପ୍ରଥମେ ମୁଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି କହିବା ପାଇଁ ମୁଁ ଚାହୁଁଛି ତ ନବୀନ ପଟ୍ଟନାୟକଙ୍କ ବିଷୟରେ କ'ଣ ଆଉ କହିବି ସିଏ ଆମର ପିତା ସିଏ ଆମର ମାତା ସାଢ଼େ ଚାରି କୋଟି ଲୋକଙ୍କର ସିଏ ଆମର ଆଶା ଭରସା ନବୀନ ପଟ୍ଟନାୟକ ଗୋଟେ ଏମିତି ଲୋକ ଏମିତି ନେତା ଏମିତି ସିଏ ମାନେ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିଷୟରେ ଯେତେ କହିଲେ ବି ଅସରନ୍ତି କେବେ ସରିବନି ଆମର ଓଡ଼ିଶାରେ ସାଢ଼େ ଚାରି କୋଟି କୋଟିଙ୍କର ସିଏ ଆଶା ଭରସା ଆଉ ଆମର ଜୀବନ କହିଲେ ଚଳେ ସର୍ବ ପ୍ରଥମେ ଆମ ଓଡ଼ିଶାର ଯେଉଁ ନବୀନ ପଟ୍ଟନାୟକ ସିଏ ଆମ ପାଇଁ ଆମ ମାଁ ମାନଙ୍କ ପାଇଁ ଆମ ଭାଇ ମାନଙ୍କ ପାଇଁ ବହୁତ କିଛି ଯୋଜନା ସେ ଦେଇଛନ୍ତି ଯୋଜନା କହିଲେ ଅସରନ୍ତି ଯାହାକି ଆମର ସରିବନି ତାଙ୍କ ମଧ୍ୟରୁ ମୁଁ ସର୍ବ ପ୍ରଥମେ ଆମର ଏସ ଏ ଜି ଗ୍ରୁପ୍ ମାଆ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଦଉଛି ଯେଉଁ ମାଆଟିଏ କାଲି ସେ ଶାଶୂ ଘରକୁ ଆସିକି ଘର କଣରେ ରୋଷେଇ କରୁଥିଲା କିଛି ଜାଣୁ ନଥିଲା କେମିତି କ'ଣ ଯାଉ ନଥିଲା ହାତରେ ଗୋଟେ ପଇସା ନଥିଲା ଘର ଲୋକଙ୍କୁ ସେ ଆଶା ବାଡ଼ି କରି ରହୁଥିଲା ସ୍ବାମୀଟି ତାର ଖଟି ଆଣିଲେ ପଇସାଟିଏ ଦେଲେ ସେ ନିଜ ଇଚ୍ଛାରେ କିଛି କିଣି ପାରୁନଥିଲା କି ନିଜ ଇଚ୍ଛାରେ କୌଣସି ଜିନିଷ ଖାଇ ପାରୁନଥିଲା ସେଇ ମାଁ ମାନଙ୍କୁ ଆମକୁ ନବୀନ ପଟ୍ଟନାୟକ ସିଏ ଗୋଟେ ସୁବିଧା ସୁଯୋଗ କରି ଆଶା ବାଡ଼ି ସହିତ ବୁଦ୍ଧି ବିଚାର କରି ମାଁ ମାନେ କେମିତି ଆମ ଦେଶର ମାନେ ଆଗକୁ ଆସିବେ ଆଉ ସେମାନେ କେମିତି ଆମର ମାଁ ମାନେ ପୁରୁଷ ମାନଙ୍କ ସାଙ୍ଗରେ ସମାନ ହେଇପାରିବେ ନିଜ ଇଚ୍ଛାରେ ନିଜ କର୍ମରେ ନିଜ ବିଶ୍ବାସ ସେମାନେ କିନ୍ତୁ ଆଗକୁ ଯିବେ ଆଉ ସେମାନେ ତାଙ୍କର ନିଜର ଭବିଷ୍ୟତ କେମିତି ସେମାନେ ତିଆରି କରିବେ ସେଥିମଧ୍ୟରୁ ସେ ଛୋଟ ଛୋଟ ଏସ ଏ ଜି ଗ୍ରୁପ୍ ମାଆ ମାନଙ୍କୁ ସେମାନେ ତିଆରି କରିବା ପାଇଁ ଦଶ ଜଣ ମହିଳାଙ୍କୁ ନେଇକି ଉପସ୍ଥିତ କଲେ ସେଇ ଦଶ ଜଣ ମହିଳା ଶହେ ଟଙ୍କା ଲେଖାଏଁ ଜମା କରିକି ବ୍ୟାଙ୍କରେ ଗୋଟେ ଦୁଇ ଜଣଙ୍କ ନାଁରେ ସେକ୍ରେଟେରୀ ପାସ୍ବୁକ୍ ପାସ୍ବୁକ୍ ଖୋଲିବା ସଙ୍ଗରେ ସଞ୍ଚୟ କରିବା ପରେ ଛଅ ମାସ ମଧ୍ୟରେ ସେ ଦଶ ଜଣ ମାଁ କୁ ବ୍ୟାଙ୍କର ମ୍ୟାନେଜର୍ ଡାକି କରି ସେମାନଙ୍କୁ ଲୋନ୍ ଦବ ବୋଲି ମାନେ କହିଲା ତ ତୁମେ ଦଶ ଜଣ ମାଁ କିଛି ଟଙ୍କା ନେଇ ବ୍ୟାଙ୍କ ରୁ ତୁମେ ନିଜର ତୁମର ପରିଚୟ ତିଆରି କର କିଛି ବିଜନେସ୍ ବେପାର କର ନିଜ ଘର କାମ ସାରି ମାଁ ମାନେ ସେଇ ବ୍ୟାଙ୍କରୁ କିଛି ଟଙ୍କା ଲୋନ୍ ଆଣି ସେମାନେ ନିଜର ଘରର ସ୍ବାମୀ କଥା ଛୁଆ ମାନଙ୍କ କଥା ଶାଶୂ ଶ୍ୱଶୁରଙ୍କ କଥା ବୁଝି ଘରର ପ୍ରତ୍ୟେକଟି କାମ ସାରି ସମୟ ବାହାର କରି ସେମାନେ ମାଧ୍ୟମରେ ବସି କିଏ ଏବେ ତ ଧୂପ କାଠି ବନାଉଛନ୍ତି କିଏ ଚାଷ କରୁଛି ମାଛ ଚାଷ କରୁଛି କିଏ ଛତୁ ଚାଷ କରୁଛି କିଏ ଫୁଲ ଚାଷ କରୁଛି ଏଇ ମାଧ୍ୟମରେ କରିବା ଫଳରେ ସେମାନେ ଲାଭବାନ ବି ହେଇପାରିଲେ ବ୍ୟାଙ୍କମାନଙ୍କ ସାଙ୍ଗରେ ତାଙ୍କର କନେକ୍ସନ୍ ରହିଲା ସେମାନଙ୍କ ସାଙ୍ଗରେ ମାନେ ତାଙ୍କ ହାତରେ ଦୁଇ ପଇସା ରହିଲା ସେମାନେ ଆଉ ସ୍ବାମୀ କି ଶ୍ୱଶୁରକୁ କିଏ ଶାଶୂକୁ ହାତ ପାତିଲେ ନାହିଁ ତାଙ୍କ ସହିତ ସେମାନେ ବାହାରକୁ ଯାଇକି ବାହାର ଦୁନିଆ ବିଷୟରେ ସବୁ ଜାଣିଲେ କେମିତି କେମିତି କ'ଣ କଲେ ମୋ ଛୁଆ ମାନେ ଉନ୍ନତି କରିବେ ମୁଁ ମୁଁ ମୋର ଭବିଷ୍ୟତ କେମିତି ଆଗକୁ ଯିବ ମୋ ପିଲା ମାନେ କେମିତି ଆଗକୁ ବଢ଼ିବେ ନାରୀ ଶକ୍ତି ଆଗକୁ ବଢ଼ିଲେ ଦେଶ ଯିବ ଆଗକୁ ବଢ଼ି ଚାଲିବ ଏଇ ସବୁ ଚିନ୍ତାଧାରା କରି ନାରୀ ମାନେ ସେମାନଙ୍କର ଚିନ୍ତାଧାରା କରି ସେମାନଙ୍କର ଉନ୍ନତି କାମ କରି ଦେଶକୁ ସେମାନେ କେମିତି ସୁଦୃଢ଼ କରିବେ ସେଇ ବିଷୟରେ ଆମ ନବୀନ ପଟ୍ଟନାୟକ ଏବେ ମାଁ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବିମା କାର୍ଡ଼ କରିଛନ୍ତି ତାଙ୍କ ସହିତ ଅଙ୍ଗନବାଡ଼ିରେ ଏବେ ମମତା ଯୋଜନାରେ ଦଶ ହଜାର ଟଙ୍କା ଦଉଛନ୍ତି ସ୍କୁଲ ମାଧ୍ୟମରେ ମେଧାବୀ ଛାତ୍ର ମାନଙ୍କୁ ଟଙ୍କା ଦଉଛନ୍ତି ଭଲ ଯିଏ ପାଠ ପଢ଼ୁଛି ଲ୍ୟାପଟପ୍ ଦଉଛନ୍ତି ତେଣୁ ଆମର ପ୍ରତ୍ୟେକ ଟା ଜିନିଷ ଘରଠୁ ଆରମ୍ଭ କରି ପାଣି ଠୁ ଆରମ୍ଭ କରି ବିଜୁଳି ଠୁ ଆରମ୍ଭ କରି ପ୍ରତ୍ୟେକଟି ଜିନିଷ ଆମ ନବୀନ ପଟ୍ଟନାୟକ ଆମ ପାଇଁ କରିଛନ୍ତି ସେମାନେ ଆମ ପାଇଁ ସବୁବେଳେ ଭଲ ଚିନ୍ତା କରନ୍ତି ଆଉ ସବୁବେଳେ କରି ଆସିଛନ୍ତି ସେମାନଙ୍କର କଥା କହିଲେ ନ ସରେ ଯେତେବେଳେ ଆମ ପାଦରେ ଧୂଳି ଟିଏ ବାଜିଗଲେ ଯେତିକି ଆମକୁ କଷ୍ଟ ଲାଗେ ସେମିତି